ହଁ ଲକି କହ ନାହିଁ କିଛି ନାହିଁ ବସିଥିଲି ଆମର ଏଇପଟେ ଅଛି ଗୋଟିଏ ପ୍ରଶାନ୍ତ ହୋଟେଲ ବୋଲି ଗୋଟିଏ ଅଛି ଢାବାଟେ ତା'ପରେ ଏଇପଟେ ଆଉ ଗୋଟିଏ ଅଛି ବିଷ୍ଣୁପ୍ରିୟା ହୋଟେଲ ଗୋଟିଏ ଅଛି ଏଇଠି ଏମିତି ନାନ୍ ଚିକେନ ତନ୍ଦୁରି ରୁଟି ଏମିତି ଭାତ ଡାଲମା ଏମିତି ସବୁ ମିଳୁଛି ନାନ୍ ପ୍ଳେଟଟା ନେଉଛି ସତୁରି ଟଙ୍କା ତନ୍ଦୁରି ରୁଟିଟା ଅଶି ଟଙ୍କା ନେଉଛନ୍ତି ଚିକେନ ପ୍ଳେଟ ଶହେ ଟଙ୍କା ଫୁଲ୍ ଟା ବିରିୟାନି ଅଛି କିଲୋ ଶହେକୋଡ଼ିଏ ଟଙ୍କା ସେଇଠି ସେସବୁ ରେଟ୍ ଏକା ଏକା ରେଟ୍ ଅଛି ଆମ ପଟେ ସେମିତି ଆମ ପଟେ ରେଟ୍ ଟିକେ ଅଧିକା ଆମର ଅଲଗା ଅଲଗା ଚିକେନ ବିରିୟାନି ଅଲଗା ଅଣ୍ଡା ବିରିୟାନି ଅଲଗା ସେଇଟା ଭଙ୍ଗା ହୋଇଗଲାଣି

ହଁ ସେଇଟା ଏବେ ଅଛି ସେଇଠି ଭାତ ଡାଲମା ଖାଇଲେ ସାଧା ଉପରେ ଖାଇଲେ ନେଉଛନ୍ତି ଅଶି ଟଙ୍କା ଆଉ ସାଧା ଉପରେ ଖାଇଲେ ନେଉଛି ଅଶି ଟଙ୍କା ଆଉ ଆମିଷ ଉପରେ ଖାଇଲେ ନେଇଯାଉଛନ୍ତି ଶହେ କୋଡ଼ିଏ ଟଙ୍କା ପ୍ଲେଟକୁ ଆମିଷରେ ଭାତ ମାଛ ନହେଲେ ଚିକେନ ପାମ୍ପଡ଼ ଆଉ ଭଜା ଦେଉଛନ୍ତି ମଟନ ସେଇଟା ଏଇପଟେ ଦେଇନାହାନ୍ତି ରାଧିକା ହୋଟେଲରେ ମଟନଟା ଅଲଗା ପ୍ଳେଟ ବିକୁଛନ୍ତି ସାଧା ପାଇଁ ଅଶି ଟଙ୍କା ସାଧାରେ ଭାତ ଡାଲମା ଆଉ ସ୍ପେଶାଲ୍ ଘାଣ୍ଟ ଗୋଟିଏ ଦେଉଛନ୍ତି ତା'ପରେ ଖଟା ଆମର ଆଉ ପାମ୍ପଡ଼ ସେଇଟା ସକାଳ ଆଠଟା ଯେ ସନ୍ଧ୍ୟା ସାତଟା ଯାଏ ଖୋଲା ରହୁଛି କେଉଁଠି ହଁ ସେଇଟା ଏବେ ବନ୍ଦ ଅଛି ତା ମାଲିକ କ'ଣ ପଇସା ବାକି ହୋଇଯାଇଛି ଯେ ହଁ ସେଇଟା ଅଛି ଏବେ ରୋଲ୍ ଟା ସାଇଡ଼ରେ ମିଳୁଛି ହଁ ରୋଲ୍ ଚିକେନ ପକୋଡ଼ା ମୋମୋ ଚାଓମିନ ସବୁ ମିଳୁଛି ମୋମୋ ମୋମୋ ଫୁଲ୍ ପ୍ଳେଟଟା ହେଉଛି ବାର ପିସ୍ କି ଷାଠିଏ ଟଙ୍କା ହାଫ୍ ପ୍ଳେଟରେ ଛଅ ପିସ୍ କି ତିରିଶ ଟଙ୍କା ନେଉଛନ୍ତି ଚିକେନ ପକୋଡ଼ା ନେଉଛନ୍ତି ପଚାଶ ଟଙ୍କା ହାପ୍ ପ୍ଳେଟଟା ପାଞ୍ଚ ପିସ୍ ଦେଉଛନ୍ତି ପଚାଶ ଟଙ୍କା ହଁ କେତେବେଳେ ଆସିବୁ ଆଉ ତୁମ ସେପଟେ ବିରିୟାନି କେଉଁଠି ଭଲ ଦେଉଛନ୍ତି ତୁ ଆସିଲାବେଳେ ପ୍ଲେଟ ଟେ ଆଣିଥିବୁ ଭାରି ବିରିୟାନିରେ ବିରିୟାନିରେ ଏକ୍ସଟ୍ରା କ'ଣ କ'ଣ ଦେଉଛନ୍ତି ହଁ ତ ଆସିଲାବେଳେ ଆଣିକି ଆସିଥିବୁ ପ୍ଲେଟ ଟେ ହେଉ ରଖେ ଜଲଦି ବାହାରିକି ଆସେ ବାହାରି